ଆମ ଅଞ୍ଚଳରେ ପିଲାମାନେ ବିଭିନ୍ନ ପ୍ରକାର କ୍ରୀଡ଼ା ଗୁଡ଼ିକ ଖେଳିଥାନ୍ତି ଓ ସେହି କ୍ରୀଡ଼ା ପାଇଁ ଶିକ୍ଷା ମଧ୍ୟ ନେଇଥାନ୍ତି ଯେମିତିକି ଫୁଟବଲ୍ କ୍ରିକେଟ୍ ହକି ଖୋଖୋ କବାଡ଼ି ବ୍ୟାଡ଼ମିଣ୍ଟନ୍ ଟେନିସ୍ ଭଲି ବଲ୍ ବାସ୍କେଟବଲ୍ କବାଡ଼ି ଆଉ ସ୍ଵିମିଙ୍ଗ ପୁଲ୍ ଇତ୍ୟାଦି ଏହିସବୁ କ୍ରୀଡ଼ା ପ୍ରଶିକ୍ଷଣ ନେବା ପାଇଁ ଆମ ଅଞ୍ଚଳରେ ବହୁତ ଗୁଡ଼ିଏ ଷ୍ଟାଡିଅମ୍ ମଧ୍ୟ ରହିଅଛି ଯେମିତିକି ଜଟଣୀ ରେଲୱେ ଷ୍ଟାଡ଼ିଅମ୍ ଏବଂ ବିଭିନ୍ନ ପ୍ରକାରର ସ୍ପୋର୍ଟ୍ସ ଏକାଡ଼େମୀ ଗୁଡ଼ିକ ମଧ୍ୟ ରହିଅଛି ଓ ଏହିସବୁ ଶିଖିବାପାଇଁ ତାଲିମପ୍ରାପ୍ତ ପ୍ରଶିକ୍ଷଣ ମାନଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି ଏବଂ କ୍ରୀଡ଼ାବିତ ମାନଙ୍କୁ ପ୍ରୋତ୍ସାହନ ବା ସହାୟତା ପାଇଁ ସରକାର କିଛି ସହାୟତା ରାଶି ମଧ୍ୟ କିମ୍ବା ଷ୍ଟାଇପେଣ୍ଟ ମଧ୍ୟ ଦେଇଥାନ୍ତି ଓ ବିଭିନ୍ନ ପ୍ରକାର ଯୋଜନା ମଧ୍ୟ ତାଙ୍କ ପାଇଁ କରିଛନ୍ତି ଏବଂ ସେମାନେ ରାଜ୍ୟ ସ୍ଥରୀୟ ଓ ଜିଲ୍ଲା ସ୍ତରରେ ମଧ୍ୟ କେମିତି ନିଜର କ୍ରୀଡ଼ାକୁ ପ୍ରଦର୍ଶନ କରିବେ ଓ ଖେଳିବେ ତାହାର ମଧ୍ୟ ସୁବିଧା ଓ ବ୍ୟବସ୍ଥା କରାଇ ଦେଇଥାନ୍ତି